ମୁଁ ସୋମନା ଦେଇରୁ କହୁଛି ହଁ ହୁଁ ହୁଁ ହ ହଉ ଠିକ୍ ଅଛି ଆମେ ଯିବୁ ଯେ ଆଉ ଆପଣ ବିରିୟାନୀ ଫିରିୟାନୀ ଆମେ ହେଲୁ ସାମ୍ବାଦିକା ଆମେ ଗଲେ ହେଲେ ସବୁ ସାମ୍ବାଦିକା ବାହାର କରିବୁ ଆଉ ଛାପିବୁ ଆଉ ଫାଷ୍ଟ ଗୋଟେ ଇଏରେ ହଜାର ଟଙ୍କା ଆଉ ଦ୍ୱିତୀୟ ଇଏରେ ପାଞ୍ଚଶହ ଟଙ୍କା ଆଉ କାମ ସରିଗଲା ଆମ ଆ ଆମ ଏଇଟା ଆମର ତ ବେଶୀ ଇଏ ହେଉଛି ବେଶୀ ମହଙ୍ଗା ଜିନିଷ ହେଉଛି ହଉ ଆମେ ଯିବୁ ସାମ୍ନାରେ ସବୁ ଟି ଭି ମାଧ୍ୟମରେ ସବୁ ଜଣକୁ ସବୁ କରିବୁ ଆଉ

ହଉ ତୁମେ ଯେବେ କହିବ ସେବେ ଯିବୁ ଆଉ

ହଉ ହଉ ହଉ ଠିକ୍ ଅଛି ଠିକ୍ ଅଛି ହଉ ହଉ ହଉ ଠିକ୍ ଅଛି ହୁଁ ହଉ ଠିକ୍ ଅଛି ଆମେ ଗଲେ ବି ଆମେ ସବୁ ସଫାସୁଫି କରିକିରି ଆମେ ଯାହା ଲୋକ ଜଣାଇବୁ ଆଉ

ହଁ ଉଠିଲୁ ହଁ ହଉ ହଉ ଠିକ୍ ଅଛି ହଉ ରହୁଛି